ଆମ ଓଡ଼ିଶାର ଲୋକଙ୍କ ଦୈନନ୍ଦିନ ଜୀବନର କଳା ହେଉଛି କାଠ ଦହନ କରିବା ବୋଇତ ବନ୍ଦାଣ କରିବା ଡଙ୍ଗା ନିର୍ମାଣ କରିବା ଯେକୌଣସି ମନ୍ଦିର ନିର୍ମାଣ କରିବା ମାଟିରେ ହାଣ୍ଡି ତିଆରି କରିବା ବହୁ ବହୁତ ପ୍ରକାର କରେଣ୍ଟ ମଧ୍ୟ ସୃଷ୍ଟି କରୁଛି ପାଣିରେ ମଧ୍ୟ ବା ଏମିତି ବାୟୁରେ ମଧ୍ୟ ବହୁତ ପ୍ରକାର କଳା ଆମ ଓଡ଼ିଶାରେ ଅଛି